ଆମ ଅଞ୍ଚଳରେ ଧାନଚାଷ କରାଯାଏ ଭାରତ ଏକ କୃଷିପ୍ରଧାନ ଦେଶ ଏହାର ଏକ ତୃତୀୟାଂଶ ବ୍ୟକ୍ତି ଚାଷ ଉପରେ ନିର୍ଭର କରି ଚଳନ୍ତି ଧାନ ଏକ ଅର୍ଥକାରୀ ଫସଲ ଏଣୁ ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରନ୍ତି ଆମର ଅନ୍ନମୟୀ ପିଣ୍ଡ ହେତୁ ବହୁଲୋକ ଭାତକୁ ମୁଖ୍ୟ ଆହାର ରୂପେ ବ୍ୟବହୃତ କରିଥାନ୍ତି ସାଧାରଣତଃ ଧାନରୁ ଆମେ ଚୁଡ଼ା ଚାଉଳ ପାଇଥାଉ ବୈଶାଖମାସ ଅକ୍ଷୟତୃତୀୟା ଦିନ ଚାଷୀ ବିହନ ଅନୁକୂଳ କରେ ଜ୍ୟେଷ୍ଠମାସ ଶେଷ ପର୍ଯ୍ୟନ୍ତ ଧାନଚାଷ ବୁଣାବୁଣି ଚାଲେ ଅଷାଢ଼ ମାସରେ ବର୍ଷା ହୁଏ ଧାନଗଛ ଉଠେ ବର୍ଷକେ ଦୁଇଥର ଧାନଚାଷ କରାଯାଏ ସାଧାରଣତଃ ବୈଶାଖ ଓ ଜ୍ୟେଷ୍ଠମାସରେ ଏଥିପାଇଁ ଜମି ଚାଷ କରାଯାଏ ଏହାର ପରେ ଜମିରେ ଖତ ଦିଆଯାଇ ବିହନ ବୁଣାଯାଇ ଗଛ ଉଠିବା ପରେ ଅଷାଢ଼ ଓ ଶ୍ରାବଣ ମାସରେ ବେଉଣ ପଶ ବେଉଷଣ କରାଯାଏ ମାର୍ଗଶୀର ଓ ପୌଷ ମାସରେ ଏହି ଶାରଦଧାନ ଅମଳ କରି ଚାଷୀ ଖଳାକୁ ଆଣେ ସେହିପରି ମାଘ ଓ ଫାଲ୍ଗୁନ ମାସରେ କୃଷକ ଧାନ ବିଲରେ ତାଳୁଆ ଚାଷ କରେ ତଦନ ରୂପ ଚୈତ୍ର ଓ ବୈଶାଖ ମାସରେ ଏହି ଧାନ ଅମଳ ପାଇଁ ଖଳାକୁ ଅଣାଯାଏ ଶାରଦ ଓ ଡାଳୁଅ ଧା ନାମରେ ଧାନ ଦୁଇପ୍ରକାର ଅଟେ ଖରାଦିନ ଜଳସେଚନ ସୁବିଧା ଥିବା ଜମିରେ ଡାଳୁଅ ଧାନ ବୁଣାଯାଏ ଧାନଚାଷ ପାଇଁ ଦୋରସା ଓ ମଟାଳମାଟିର ଆବଶ୍ୟକ ପଡ଼ିଥାଏ ଖରାଦିନରେ ଜମିକୁ ହଳକରି ଧାନଚାଷ କରାଯାଏ ଏହିପରି ଭାବେ ଆମ ଅଞ୍ଚଳରେ ଧାନଚାଷ କରାଯାଏ ଧାନ ସହିତ ହଳଦୀ ମଧ୍ୟ ଚାଷ କରାଯାଏ ବାଦାମ ମଧ୍ୟ ଚାଷ କରାଯାଏ ଶୀତଋତୁରେ ମୁଗ ଚାଷ କରାଯାଏ ହଳଦୀ ମଧ୍ୟ ଶୀତଋତୁରେ ଚାଷ କରାଯାଏ ସାଧାରଣତଃ ଧାନଚାଷ ପାଇଁ ଦୋରସା ଓ ମଟାଳ ମାଟିର ଆବଶ୍ୟକ ପଡ଼ିଥାଏ ଖରାଦିନରେ ଜମିକୁ ହଳ କରି ତଳ ଉପର ମାଟି ଗୁଣ୍ଡକରି ଚାଷ କରାଯାଏ ମାଟି ଭଲ ରୂପେ କର୍ଷଣ ହେଲାପରେ ସେଥିରେ ବିହନ ବୁଣାଯାଇ ମାଟିରୁ ଗଜା ବାହାରିବା ପାଇଁ କୃଷକ ଜମିରେ ଚାଖଣ୍ଡେ ଉଚ୍ଚା ହୋଇଥାଏ ଗଛ ଭଲ ଭାବରେ ବଢ଼ିବା ପାଇଁ ବିଲରୁ ଅନାବନା ଓ ଦୁବଘାସ ଇତ୍ୟାଦିକୁ ବାହାର କରି ଦିଆଯାଇଥାଏ ଏବଂ ସେଥିରେ ନୂଆ ପିଲା ବାହାରି ତାହା ଗୋଟିଏ ଗୋଟିଏ ବୁଦାରେ ପରିଣତ ହୁଏ ସବୁଜ ରଙ୍ଗର ଧାରଣ କରି ଅତୀବ ସୁନ୍ଦର ଦେଖାଯାଏ ଚାଷୀମାନେ ବିଲକୁ ଧାନ ଗୋରୁଗାଈ ନ ଖାଇବାପାଇଁ ଜଗନ୍ତି ଶାରଦଧାନ ଠାରୁ ଡାଳୁଅଧାନ ପଚିବାର ସମୟସୀମା ସୂକ୍ଷ୍ମ ତାପରେ ପରେ ଚାଷୀ ବେଙ୍ଗୁଳା ପକାଇ ଅମଳ କରେ ମାତ୍ର ଶାରଦଧାନକୁ କୃଷକ କାଟି କିଛିଦିନ ଜମିରେ ପକାଇଥାଏ ପରବର୍ତ୍ତୀ ସମୟରେ ତାକୁ ହଳ କରି ବୋହି ଆଣି ନିଜ ଖଳାରେ ଗଦା ମାରେ ନିଜର ସମୟ ସୁବିଧା ଦେଖି ପବନ ବାହାରିଲେ ସେ ଅମଳ କରେ ଚାଷୀର ଧାନ ହେଉଛି ଏକମାତ୍ର ଜୀବିକା ଏହିପରି ଭାବରେ ଆମ ଅଞ୍ଚଳରେ ଧାନଚାଷ କରାଯାଏ ଆମ ଅଞ୍ଚଳରେ ଡାଲିଜାତୀୟ ଫସଲ ମଧ୍ୟ ଚାଷ କରାଯାଏ ପନିପରିବା ଇତ୍ୟାଦି ଚାଷ କରାଯାଏ ହଳଦୀ ବା ହଳଦୀ ଆମ ବାଡ଼ିରେ ଚାଷ କରାଯାଏ ଶସ୍ୟ ବିଭିନ୍ନ ପ୍ରକାର ଚାଷ କରାଯାଏ ନଡ଼ିଆ ମଧ୍ୟ ଚାଷ କରାଯାଏ ଝୋଟ ଇତ୍ୟାଦି ଚାଷ କରାଯାଏ ଆମ ଅଞ୍ଚଳରେ ଏହିସବୁ ଚାଷ କରାଯାଏ